ହଁ ନମସ୍କାର କୁହନ୍ତୁ ହଁ ହଁ କୁହନ୍ତୁ ଡ୍ରେସ ସବୁ ଅଫର ଅଛି ପୁଅ ପିଲାଙ୍କର ଝିଅ ପିଲାଙ୍କର ସବୁ

ଶାଢ଼ୀ ହଁ ଅଫର ଅଛି ଆପଣ କୋଉ ପ୍ରକାର ଶାଢ଼ୀ ନେବେ ସମ୍ବଲପୁରୀ ଫାନ୍ସି ସିଫନ୍ ସବୁ ସମ୍ବଲପୁରୀ ଆଉ ଡ୍ରେସ ଟ୍ୱେଣ୍ଟି ପରସେଣ୍ଟ ଡିସକାଉଣ୍ଟ ଅଛି ଆପଣ ଯଦି ହଜାରେ ଟଙ୍କାରେ ସାମାନ ନେଉଛନ୍ତି ତ ଆପଣଙ୍କୁ ଗୋଟେ ଗିଫ୍ଟ ମିଳିବ ଦଶହରା ପୂଜା ପାଇଁ ଶାଢ଼ୀ ଉପରେ ଅଛି ପାଞ୍ଚ ହଜାର ଟଙ୍କାର ସାମାନ ଯଦି ଆପଣ ନେଉଛନ୍ତି ତ ଆପଣଙ୍କୁ ହଜାର ଟଙ୍କାର ସାମାନ ଫ୍ରିରେ ମିଳିବ ଏବଂ ଶାଢ଼ୀ ଆଉ ଜିନ୍ସ ପ୍ୟାଣ୍ଟ ସାର୍ଟ ଏସବୁ ଉପରେ ତିରିଶ ପରସେଣ୍ଟ ଡିସକାଉଣ୍ଟରେ ଦିଆଯିବ ତା ସହିତ ଆପଣଙ୍କର କେମିତିକା ସାର୍ଟ ଦରକାର ଟି ସାର୍ଟ ଦରକାର ନା ହୁଁ ସମ୍ବଲପୁରୀ ସାର୍ଟ ଆପଣ ଯଦି ଖାଲି ସାର୍ଟଟା ନବେ ତିରିଶ ପରସେଣ୍ଟ ଡିସକାଉଣ୍ଟରେ ଦିଆଯିବ ଆଉ ଯଦି ପାଞ୍ଚ ହଜାର ଟଙ୍କାର ସବୁ ସାମାନ ନେବେ ତାହେଲେ ହଜାର ଟଙ୍କାର ଫ୍ରି ଦିଆଯିବ ଛୋଟ ଛୁଆଙ୍କର ଡ୍ରେସ ଅଛି ତାଙ୍କ ପାଇଁ ଡିସକାଉଣ୍ଟ ନାହିଁ ଛୋଟ ଛୁଆଙ୍କର ଡ୍ରେସରେ କ'ଣ ଡିସକାଉଣ୍ଟ ଦିଆଯିବ ଅଫରଟା ପାଞ୍ଚ ଦିନ ପାଇଁ ଅଛି ଅଲରେଡି ଦୁଇ ଦିନ ପଳେଇଗଲାଣି ଆଉ ତିନି ଦିନ ଅଛି ଆପଣ ଯଦି ନେବାର ଅଛି ଜଲଦି ଆସନ୍ତୁ କଣ୍ଟାକ୍ଟ କରନ୍ତୁ ଅଫର ସରି ଯିବ ଆଉ ତିନି ଦିନ ଭିତରେ କୋଡ଼ିଏ ହଜାର ଟଙ୍କାର ସାମାନ ଯଦି ଆପଣ ନେବେ ତାହାଲେ ଚାରି ହଜାର ଟଙ୍କାର ସାମାନ ଆପଣଙ୍କୁ ଫ୍ରିରେ ମିଳିବ କ'ଣ ସେମିତି ହେବନି ଅଫରଟା ଯେତେ ଦିଆ ହୋଇଛି ସମସ୍ତଙ୍କୁ ଯେତିକି ଦିଆ ହୋଇଛି ଆପଣଙ୍କୁ ବି ସେତିକି ହିଁ ଦିଆହେବ କୋଡ଼ିଏ ହଜାର ଟଙ୍କାର ଆଣିଲେ ବି ପାଞ୍ଚ ହଜାରରେ ଆମେ ହଜାରେ ଦେଉଛୁ ଫ୍ରିରେ କୋଡ଼ିଏ ହଜାରକୁ ଆମେ ଚାରି ହଜାର ହିଁ ଫ୍ରି ଦେଇ ପାରିବୁ ଆଉ ଅଧିକ ହେବନି ଅନ୍ୟ ଦୋକାନଗୁଡ଼ାକରେ ଅଫର ଦେଉ ନାହାନ୍ତି ଆମର ଅଫରରେ ଦେଇଛୁ ଏଇଟା ଆପଣଙ୍କ ପାଇଁ ଗୋଟେ ଭଲ ଅପରଚ୍ୟୁନିଟି ଆପଣ ଆସନ୍ତୁ ଦେଖିନ୍ତୁ ଭଲ ବୋଲି ଦୋକାନ ସକାଳ ଆଠଟାରୁ ସନ୍ଧ୍ୟା ଆଠଟା ପର୍ଯ୍ୟନ୍ତ ଖୋଲା ରହୁଛି ଆପଣ ଆସନ୍ତୁ ଦେଖିବେ ବହୁତ ଭଲ ଭଲ ଡିଜାଇନର ଡ୍ରେସ ସବୁ ଅଛି ଶାଢ଼ୀ ଅଛି ପୁଅ ପିଲା ଝିଅ ପିଲା ସମସ୍ତଙ୍କର ଡ୍ରେସ ଅଛି ଛୋଟ ଛୋଟ ଛୁଆମାନଙ୍କର ବି ଅଛି ଆପଣ ଆସନ୍ତୁ ଦେଖିକି ନେବେ ବହୁତ ଭଲ ପଡ଼ିବ ବହୁତ ବ୍ରାଣ୍ଡେଡ୍ ଡ୍ରେସ ହଁ ରବିବାରର ଗୋଟେ ବେଳା ଖୋଲା ରହେ ଆଉ ଗୋଟେ ବେଳା ବନ୍ଦ ରହେ ଆପଣ ରବିବାର ଦିନ ଯଦି ଆସୁଛନ୍ତି ଆଠଟାରୁ ବାରଟା ଭିତରେ ଆସିବେ ହଁ